ଓଡ଼ିଶାରେ ବହୁତଗୁଡ଼ିକ ଆଧ୍ୟାତ୍ମିକ ସ୍ଥଳ ରହିଛି ଯେ ଯେମିତିକି ପୁରୀର ଆଶ୍ରମ ସୁରପନ୍ଥୀ ଆଶ୍ରମ ପତଞ୍ଜଳି କେନ୍ଦ୍ର ବ୍ରହ୍ମ ବ୍ରହ୍ମ କୁମାରୀ କେନ୍ଦ୍ର ବହୁତ ଗୁଡ଼ିଏ ରହିଛି ପୁରୀକୁ ବୁଲିବାକୁ ଗଲେ ଲୋକମାନେ ଏହି ପୁରୀରେ ଥିବା ଆଶ୍ରମକୁ ଯା ଆଶ୍ରମରେ ରାତି ବିତେଇଥାନ୍ତି ଆଉ ପତଞ୍ଜଳି କେନ୍ଦ୍ରଗୁଡ଼ିକରେ ଆଉ ବହୁତ ଗୁଡ଼ିକ ବହୁତ ଗୁଡ଼ିଏ ଆୟୁର୍ବେଦିକ ଔଷଧ ମିଳିଥାଏ ଏବଂ ସେଠି ବହୁତ ଅତ୍ୟାଧୁନିକ ଯୋଗ ବି ଶିଖାଯାଇଥାଏ ଆଉ ଲୋକମାନଙ୍କର ହେଲ୍ଥ ପ୍ରତି ଧ୍ୟାନ ବି ରଖାଯାଇଥାଏ ଏହାଦ୍ୱାରା ଯେପ ଯେପରିକି ଲୋକମାନେ ବହୁତ ଉପ ଉପକୃତ ହୋଇଥାନ୍ତି